ନିକଟରେ ନିକଟରେ ଏପରି କୌଣସି ପାଠାଗାର ଅଛି କି ଯେଉଁଠାରେ ଲୋକମାନେ ଅନେକ ଭାଗର ଖବରକାଗଜ ପଢ଼ିପାରିବି ହଁ ଆମ ଗାଁ ନିକଟରେ ଗୋଟିଏ ପାଠାଗାର ଅଛି ସେଇଠି ସେଇଠି ବହୁତ ବହୁତ ପ୍ରକାରର ବହି ରଖାଯାଇଛି ସେଥିରେ ସବୁପକାରର ସମ୍ବାଦ ପତ୍ର ଅଛି ସେଥିରେ ଆମ ଗାଁର ଲୋକମାନେ ସମସ୍ତେ ଯାଇ କିଛି କିଛି ପାଠ ଅର୍ଜନ କରନ୍ତି ଆଉ ସେଥିରୁ ବହୁତ ବହୁତ କିଛି ଜାଣିିବା ଶିଖି ଆସନ୍ତି ଆଉ ସେଥିରୁ ବିଭିନ୍ନ ପ୍ରକାରର ସମ୍ବାଦୀ ପତ୍ର ସେସବୁ କିଛି ଜାଣନ୍ତି ଆମ ଗାଁର ଲୋକମାନେ